ମୋ ପଶୁମାନଙ୍କୁ ମୁଁ କିପରି ସୁରକ୍ଷିତରେ ରଖିବି ସେଥିପାଇଁ ମୁଁ ବହୁତ ଛେଳି ବି ରଖିଛି ବହୁତ ଗାଈ ବି ରଖିଛି ବହୁତ ବଡ ଗୁହାଳ ମଧ୍ୟ କରିଛି ସେମାନଙ୍କ ପାଇଁ ବହୁତ ବଡର ଗୁହାଳ ଆଜବେଷ୍ଟ୍ ପକେଇ ଦେଇଛି ଚାଳ ଥିଲା ହଇରାଣ ହେଲେ ତ ସେଥିଲାଗି ମୁଁ ସେମାନଙ୍କ ପାଇଁ ଆଜବେଷ୍ଟ୍ ପକେଇଦେଇଛି ପିଇବା କୁଣ୍ଡ ମଧ୍ୟ ଦୁଇଟି ଅଲଗା ଅଲଗା ରଖିଛି ଗାଈମାନଙ୍କ ପାଇଁ ଅଲଗା ଛେଳିମାନଙ୍କ ପାଇଁ ଅଲଗା ମୁଖ୍ୟତଃ ଗାଈମାନଙ୍କର ଗୋବର ସେଥିରୁ ଆମର ଘସି ହୁଏ ଏବଂ ଗାଇର କ୍ଷୀରରୁ ଆମେ ଖିରି ପ୍ରସ୍ତୁତ ହୁଏ ଛେନା ହୁଏ କ୍ଷୀର ଛେନା ହୁଏ ଦହି ଛେନା ମଧ୍ୟ ହୁଏ ଗାଈର କ୍ଷୀର ମାଧ୍ୟମରୁ ଆମେ ଦହି ଛେନା ପାଉ ଦହି ଛେନାରୁ ଦହି ପାଉ ଦହିରୁ ଛେନା ପାଉ ଛେନା ଦ୍ଵାରା ଆମେ ପିଠା ପ୍ରସ୍ତୁତ କରି ଖାଇପାରିବା ବହୁତ ସ୍ଵାଦଦାୟକ ହୋଇଥାଏ ଏବଂ ଛେଳିମାନଙ୍କ ଦ୍ଵାରା ଛେଳିମାନଙ୍କ କ୍ଷୀର ବି ବହୁତ ଭଲ ପଇସାରେ ଯାଏ ଛେଳିକୁ ମଧ୍ୟ ମଟନ୍ ଭାବରେ ଆମେ ଖାଇବାକୁ ଭଲପାଆନ୍ତି ତ ସେଥିପାଇଁ ସେମାନଙ୍କ ପାଇଁ କୁଣ୍ଡ ଅଲଗା ଅଲଗା କରିଛି କିଛି ଗରମର ଅସହାୟତା ହେବନି ବୋଲି ତିନି ଚାରିଟି ଫ୍ୟାନ୍ର ମଧ୍ୟ ବନ୍ଦୋବସ୍ତ କରିଛି ସେମାନଙ୍କୁ ମଶାର ଆକ୍ରାନ୍ତ ହେବନି ବୋଲି ଅଲ୍ ଆଉଟ୍ ମଧ୍ୟ ବ୍ୟବହାର କରୁଛି ଗୁଡ୍ ନାଇଟ୍ ମଧ୍ୟ ବ୍ୟବହାର କରୁଛି ଏବଂ ଗାଈମାନଙ୍କ ପାଇଁ କୁଟା ନେଇ ରଖିଛି ଗାଇମାନଙ୍କ ପାଇଁ ସେମାନେ ବହୁତ କୁଟା ଖାଇବାକୁ ଭଲପାଆନ୍ତି ତାଙ୍କ ପାଇଁ କୁଟା ଅଲଗା ନିହାତି ରଖିଛି ପେଜ ତୋରାଣି ମଧ୍ୟ ଖାଆନ୍ତି ଚୋକଡ ଖାଆନ୍ତି ସେମାନଙ୍କ ପାଇଁ ଚୋକଡ ରଖିଛି ଚାରିଟା ବେଳ ଟାଇମ୍ରେ ଛେଳିମାନଙ୍କୁ ମୁଁ ବାହାରକୁ ଚରେଇବାକୁ ନିଏ ଘାସ ଖାଇବାକୁ ଦିଏ ଛେଳିମାନେ ମଧ୍ୟ ଘାସ ଖାଆନ୍ତି ଗାଇମାନଙ୍କୁ ମଧ୍ୟ ନିଏ ମୁଁ ଘାସ ଖାଇବା ପାଇଁ ଦିଏ ଏବଂ ତାହାର ଏକ ନାଳି ମଧ୍ୟ ଦୁଇଟି ନାଳି ପ୍ରସ୍ତୁତ କରିଛି ଯାହାକି ଗୁହାଳ ବେଶୀ ଅପରିଷ୍କାର ହେବ ନାହିଁ ମୂତ୍ର ଜାଗା ତାଙ୍କର ମୂତ୍ର ନାଳିରେ ଯିବ ଏବଂ ଗୋବର ମୁଁ ପ୍ରାୟ ଟାଇମ୍ କି ଟାଇମ୍ ତାଙ୍କ ଗୋବର ସଫା କରିନିଏ ନାଇଁ ତ ତାଙ୍କ ଗୁହାଳ ବହୁତ ଅପରିଷ୍କାର ହୋଇଥାଏ ମୁଁ ଅପରିଷ୍କାର ହେବାକୁ ଦିଏ ନାହିଁ ଗୋବର ମଧ୍ୟ ପରିଷ୍କାର ରଖେ ଗୁହାଳ ଘରକୁ ପରିଷ୍କାର ପରିଛନ୍ନ ଭାବରେ ରଖେ ଯେହେତୁ ଗାଈ ଆମର ଗୋମାତା ସେମାନଙ୍କୁ ଆମେ ପୂଜା କରୁ ସେମାନେ ଆମକୁ ବହୁତ ସାହାଯ୍ୟ କରନ୍ତି ବହୁତ ଉପକାର ମଧ୍ୟ ଦେଇଥାନ୍ତି